ହଁ ମୋତେ ଉଚ୍ଚତାକୁ ବହୁତ ଭୟ ଲାଗେ କାରଣ ମୁଁ ଛୋଟ ବେଳଠୁ ଗ୍ରାମରେ ହିଁ ବଢ଼ିଛି ଗ୍ରାମରେ ହିଁ ସବୁ ଘରମାନେ ଛୋଟ ଛୋଟ ଥାଏ କୌଣସି ବଡ଼ ଘର ନଥାଏ ତେଣୁ ଆମେ ଛୋଟ ଛୋଟ ଘରରେ ହିଁ ରହିଥାଉ ତେଣୁ ଆମେ ସମତଳ ଜାଗାରେ ହିଁ ରହିଥାଉ ତେଣୁ ଆମକୁ ଡର ଲାଗିନଥାଏ କିନ୍ତୁ ଯେବେ ମୁଁ ସହରକୁ ଗଲି ମୋତେ ବହୁତ ଡର ଲାଗିଲା କାରଣ ସେଠାରେ ବହୁତ ବଡ଼ ବଡ଼ ଘର ଥିଲା ମୋତେ ଦେଖିବାକୁ ବହୁତ ଡର ଲାଗିଲା ଏବଂ ମୋତେ ସେଠାରେ ଶିଢ଼ି ଚଢ଼ିବାକୁ କହିଲେ ମୁଁ କିନ୍ତୁ ମନା କରିଦେଲି କାରଣ ମୁଁ ଛୋଟବେଳଠୁ ବଢ଼ିଛି ଏକ ଗ୍ରାମରେ ମୁଁ କୌଣସି ଉଚ୍ଚତାକୁ ଚଢ଼ିିନଥିଲି ତେଣୁ ମୋତେ ବହୁତ ଭୟ ଲାଗିଲା କୌଣସି ଟାୱାର୍କୁ ଦେଖିଲେ ମଧ୍ୟ ମୋତେ ବହୁତ ଭୟ ଲାଗେ କାରଣ ସେ ଟାୱାର୍ରୁ କ'ଣ ମୁଁ ପଡ଼ିଯିବି ସେହି ଡରରେ ମୁଁ ଭୟରେ ରହିଯାଏ ମୋତେ ଉଚ୍ଚତାକୁ ଦେଖିଲେ ବହୁତ ଡର ଲାଗେ ତେଣୁ ସେ ଭୟକୁ ମୋତେ ଦୂର କରିବାକୁ ପଡ଼ିବ କାରଣ ଏବେ ଦୁନିଆ ବଦଳି ଯାଇଛି ଆମକୁ ମଧ୍ୟ ବଦଳବାକୁ ପଡ଼ିବ ଆମେ ମଧ୍ୟ ଏବେ ବଡ଼ ହୋଇଯାଇଛୁ ଆମକୁ ମଧ୍ୟ ଉଚ୍ଚ ଜାଗାକୁ ଯିବାକୁ ପଡ଼ିବ ସମତଳ ଜାଗାରେ ରହି ସବୁକିଛି କରି ହୋଇନଥାଏ ତେଣୁ ଆମେ ଉଚ୍ଚ ଜାଗାକୁ ଯିବାକୁ ପଡ଼ିବ ଏବଂ ସବୁକିଛି ଶିଖିବାକୁ ପଡ଼ିବ କାରଣ ଏବେ ସବୁ ଘରମାନେ ବଡ଼ ବଡ଼ ହୋଇଗଲାଣି ଟାୱାର୍ ମଧ୍ୟ ବଡ଼ ବଡ଼ ହୋଇଗଲାଣି ଗାଡ଼ି ମଧ୍ୟ ବଡ଼ ବଡ଼ ହେଲାଣି ତେଣୁ ଆମକୁ ଉଚ୍ଚ ଜାଗାରେ ଯିବାକୁ ପଡ଼ିବ ଆମକୁ ଭୟ କରିବାକୁ ପଡ଼ିବ ନାହିଁ ଯଦି ମନରେ ଭୟ ରଖିବା ନାହିଁ ତେବେ ଆମେ ସବୁ ଜିନିଷକୁ ଡେଇଁପାରିବା